ହ୍ୟାଲୋ ସୋହନ ବାବୁ କହୁଥିଲେ ତ କହୁଥିଲି କି ଆପଣଙ୍କର ରୂପା ଦୋକାନ ଅଛି ନା ହଁ ହଁ ତା'ର ରୂପାର ଗୋଟେ ମୁଦି ବନାଇ ଥାଆନ୍ତି ଯେ କେତେ କ'ଣ ଅଛି ସେ ରେଟ୍ଟା ନେଇଥାଆନ୍ତି ଯେ ହ୍ୟାଲୋ ଗୋଟେ ଚେନ୍ ଗୋଟେ କରିଥାନ୍ତି ହଁ ଆଉ ଗୋଟେ ଆଙ୍କଲେଟ୍ ତା'ପରେ ପାଉଁଜି ଗୋଟେ ଏ ଆମର ଝିଅ ପାଇଁ ତ ହଁ ଏନଗେଜମେଣ୍ଟ୍ ଅଛି ତ ଏନଗେଜମେଣ୍ଟ୍ ଅଛି ତ ସେଥିପାଇଁ ଧରିକି ଆସିବେ କେତେବେଳେ ଆସିବି କି ଆଜ୍ଞା ଆପଣ ଦୋକାନ ଖୋଲା ରହୁଛି କେତେ ଟାଇମ୍

ହଉ ଠିକ୍ ଅଛି ନେବି ଗୋଟେ ଅଧା ଭରିର

ଚେନ୍ ଗୋଟେ ତିନି ଚାରିଟା ନେବି ହଁ ସୁନାରୁ ବି ନେଇଥାନ୍ତି ଯେ ସୁନାର ଗୋଟେ ହାର ନେଇଥାନ୍ତି ଯେ ହଁ ହଁ ଡିଜାଇନ୍ଟା ଟିକେ ମୋ ମୋଟା ହେଇକି ଥିବ ତା'ପରେ ଆଉ ଆମର ଇଏଟା ଟିକେ ରହିବ ଆଉ ଗୋଟେ କିଏ ମୁଁ ଆଉ ତା ସୁନାର ରେଟ୍ଟା କେତେ କ'ଣ ଅଛି ପାଞ୍ଚହଜାର ହ୍ୟାଲୋ ପାଞ୍ଚହଜାର ସୁନାର ପନ୍ଦରହଜାର ଟିକେ କମ କରନ୍ତୁ ଆଜ୍ଞା ବେଶି ହେଇ ଯାଉଚି ଠିକ୍ ଅଛି ନାଇଁ ଜି ଏସ୍ ଟି ବିଲ୍ ଦେବେ ବୁଝିଲି ଯେ ଆଉ ଟିକେ କମ କଲେ ହେଇଥାନ୍ତା

ହଉ ଠିକ୍ ଅଛି ଆଜ୍ଞା ମୁଁ ପାଞ୍ଚଟାରେ ଆସିବି ଆପଣ ପାଞ୍ଚଟାରେ ରହିବେ ନା ଦୋକାନରେ ହଉ ହଉ ଆଜ୍ଞା ରଖୁଛି ଆଜ୍ଞା ଧନ୍ୟବାଦ